ଆଗରୁ ପଢ଼ାପଢ଼ିରେ ବହୁତ ଅସୁବିଧା ହେଉଥିଲା ଗୋଟେ ସ୍କୁଲ୍ରେ ଏତେ ବି ସାର୍ ରହୁ ନଥିଲେ ଅଳ୍ପ ସାର୍ ରହୁଥିଲେ ସବୁ ସବଜେକ୍ଟ ପାଇଁ ସାର୍ ରହୁ ନଥିଲେ ଅସୁବିଧା ହେଉଥିଲା ପଢ଼ାପଢ଼ି ପାଇଁ ଏବଂ ସ୍କୁଲ୍ ସବୁ ଭଙ୍ଗା ଭଙ୍ଗା ସ୍କୁଲ୍ ଥିଲା ସେଥିପାଇଁ ବହୁତ ପିଲା ଡରିକି ପାଠ ପଢ଼ିବା ପାଇଁ ଯାଉନଥିଲେ କେହି ସ୍କୁଲ୍ କେତେବେଳେ ଖସି ଭୁଷୁଡ଼ି ଯିବ ଇଏ ହୋଇଯିବ ଏଥର ଫାଇଭ୍ ଟି ସ୍କୁଲ୍ ହୋଇଗଲା ସେଥିପାଇଁ ଭଲ ପାଠ ପଢ଼ା ହେଉଛି ସ୍ମାର୍ଟ ବୋର୍ଡ଼ ଲାଗିଛି ଆଗୁରୁ ଆଗୁରୁ ବ୍ଲାକ୍ ବୋର୍ଡ଼ରେ ପାଠ ପଢ଼ା ହେଉଥିଲା ଏବେ ଏତେ ଲୋ ଏତେ ପିଲା ବି କିଛି ବୁଝିପାରୁ ନଥିଲେ ଏବେ ସବୁ ଚିତ୍ର ମାଧ୍ୟମରେ ପାଠ ପଢ଼ା ହେଉଛି ଚିତ୍ର ଦେଖାଯାଉଛି ପିଲା ସବୁ ଭଲ ଭାବରେ ବୁଝି ପାରୁଛନ୍ତି ଏବେ ଏଇ ସବୁ ସ୍କୁଲ୍ ମାନଙ୍କରେ ସବୁ ସବଜେକ୍ଟ ମାନଙ୍କରେ ସାର୍ ରହିଲେଣି କମ୍ପୁଟର୍ ଲାଗିଛି ସ୍କୁଲ୍ରେ କମ୍ପୁଟର୍ ଶିଖେଇବା ପାଇଁ ଆଗୁରୁ ଖେଳଫେଳ ଏତେ ହୁଏନି ଏବେ ସ୍କୁଲ୍ରେ ଖେଳ ପାଇଁ ବହୁତ ସୁବିଧା ରହୁଛି ଆଗରୁ ବହୁତ ଅସୁବିଧା ଥିଲା ସ୍କୁଲ୍ରେ ଚକ୍ ଖଡ଼ିରେ ବ୍ଲାକ୍ ବୋର୍ଡ଼ରେ ଲେଖୁଥିଲେ ଏବେ ମାର୍କର୍ରେ ସ୍ମାର୍ଟ ବୋର୍ଡ଼ରେ ଲେଖୁଛନ୍ତି ସ୍ମାର୍ଟ ବୋର୍ଡ଼ରେ ସ୍ମାର୍ଟ ଟିଭିରେ ଦେଖିକି ପାଠ ପଢ଼ୁଛନ୍ତି ଫାଇଭ୍ ଟି ସରକାର ବହୁତ ଭଲ ଏବେ ସ୍କୁଲ୍ ଆଉ ବହୁତ ସୁବିଧା କରିଛି ଆଗରୁ ପିଇବା ପାଇଁ ପାଣି ନଥିଲା ସ୍କୁଲ୍ରେ ଏବେ ଟ୍ୟାପ୍ ଲାଗିଛି କି କୂଅ ଖୋଳା ହୋଇଛି ଆଗରୁ ବହୁତ ଅସୁବିଧାରେ ରହୁଥିଲେ ସ୍କୁଲ୍ରେ ଏବେ ସବୁ ସୁବିଧା ମିଳୁଛି ସ୍କୁଲ୍ରେ ଆଗୁରୁ ପ୍ୟାଣ୍ଟ୍ ସାର୍ଟ ମିଳୁ ନଥିଲା ପ୍ୟାଣ୍ଟ୍ ସାର୍ଟ ବହି ମିଳୁ ନଥିଲା ପ୍ୟାଣ୍ଟ୍ ସାର୍ଟ ବହି କିଣିବାକୁ ପଡ଼ୁଥିଲା ଏବେ ପ୍ୟାଣ୍ଟ୍ ସାର୍ଟ ବହି ବୁଟ୍ ସକ୍ସ ସବୁ ଦେଉଛି ଆଇଡ଼ି ଆଇଡ଼େଣ୍ଟିଟି କାର୍ଡ଼ ବି ପକେଇବା ପାଇଁ ବେକରେ ଦେଉଛି ସରକାର ଏବେ ବହୁତ ସୁବିଧା କରିଛି ସବୁ ପିଲାଙ୍କୁ ମାଗଣା ଖାଇବାକୁ ଦିଆ ହେଉଛି ମିଡ଼୍ ଡ଼େ ମିଲ୍ ଖାଇବାକୁ ଦିଆ ହେଉଛି ସବୁ ପିଲାଙ୍କୁ ମାଗଣା ସେଥିପାଇଁ ବହୁତ ପିଲା ଏବେ ବହୁତ ପିଲା ଖୁସି ହୋଇ ସେଥିପାଇଁ ବହୁତ ପିଲା ଏବେ ଖୁସି ହୋଇ ସ୍କୁଲ୍ ଯାଉଛନ୍ତି